ପେପର୍ ଅଛି ଆପଣଙ୍କ ପାଖରେ କେଉଁ କେଉଁ କେଉଁ କେଉଁଟାର ଏତିକିନା ଆଉ ଇଂଲିଶ ପେପର୍ କମ୍ ନାହିଁ କି କେଉଁଟା କେମିତି ହିସାବରେ ଦେଉଛ ଉଁ ନା ନା ରେଗୁଲାର ହିଁ ନିଆଯିବ ପେପର୍ ଗୁଡ଼ାକ ରେଗୁଲାର ନିଆଯିବ ହେଲେ ସମ୍ବାଦ ଧରିତ୍ରୀ ଏଗୁଡ଼ାକ ନିଆଯିବ ହେଲେ କେତେ ରେଟ୍ରେ କହୁଛନ୍ତି ସେଇଟା କହିଲେ ଆମେ ଆପଣଙ୍କ ସହ କଣ୍ଟାକ୍ଟ କରି କେଉଁଦିନ ପେପର୍ ନେଇଥାନ୍ତୁ ଆଉ ତାଜା ପେପର୍ ଆମକୁ ଦରକାର ଏମତି ଆଉ ଏଇ ଯେଉଁ ଷ୍ଟକ୍ ପେପର୍ ନାଇଁ ହେବନି ଯେଉଁଦିନର ସେଇଦିନ ପେପର୍ ହିଁ ଦରକାର ହୁଁ ହୁଁ ତାଜା ପେପରଟା ଦରକାର ଆଉ ଆଉ ତା'ପରେ ଆଉ ଭଲ ସେଇଭଳିଆ କ'ଣ ଆଉ ପେପର୍ ଗୁଡ଼ାକ ତ ଚାଲିଛି ମାର୍କେଟରେ ହୁଁ ଡେଲିଭରି ଏଇଟା ଘରେ ଯାଏଁ ପହଞ୍ଚିପାରିବ ତ ହୁଁ ହୁଁ ହୁଁ ହୁଁ ଆମର ତ ଲୋକାଲ୍ ଲୋକ ଲୋକାଲ୍ ଆଡ୍ରେସ୍ ପଡ଼ିବ କିନ୍ତୁ ପ୍ରତିଦିନ ପେପର୍ଟା ପାଇବା ଦରକାର କାଇଁ କହିଲ ପିଲାଛୁଆ ପଢ଼ୁଛନ୍ତି ତ ଜିକେ ଫିକେର ଆସିବ ସେଇଥିପାଇଁ ଆମକୁ ଭଲ ପେପର୍ ପୁଣି ପ୍ରତିଦିନ ଦରକାର ରବିବାର ଦିନ ଏଇଟା ଆସୁଛି ନ ଷ୍ଟକ୍ ଥାଉଛି ହୁଁ ହୁଁ

ହଁ ହେଲେ ପେମେଣ୍ଟ କଥା କ'ଣ କହିଲ ବଡ଼ ସପ୍ତାହ ୱାଇଜ୍ ନା ମଂଥଲି ୱାଇଜ୍

ହୁଁ ହୁଁ ହୁଁ ସେଇଟା ସତ କଥା କହିଲେ ହୁଁ ହୁଁ ହୁଁ ସେଇ ସତ କଥା କହିଲେ

ନା ପହଞ୍ଚେ ଯାଇ ଆପଣଙ୍କ ପାଖରେ

ହଁ ନା ନା ବେଳେବେଳେ ପେପର୍ବାଲା କ'ଣ କରନ୍ତି କେବେ ଆଣି ଦିଅନ୍ତି କେବେ ଆଣି ଦିଅନ୍ତି ନାହିଁ ସେଇଥିପାଇଁ ହିଁ କହିବା କଥା ନହେଲେ କିଛି କଥା ନଥିଲା

ଅସୁବିଧା ନହେଲେ ତ କିଛି ଅସୁବିଧା ନାହିଁ ଠିକ ଅଛି ମୋତେ ଦେଖା କରି ଦେଖାକରିବେ